ଓଡ଼ିଶାରେ ବିଶେଷ ସ୍ୱାସ୍ଥ୍ୟ ସେବା ସୁବିଧା ଅବଲମ୍ବନ ଅଛି ସେଥିରେ

କେ ୱାଇ ଯୋଜନା ମଧ୍ୟରେ ଆମଙ୍କୁ ବହୁତ ସୁବିଧା ମିଳୁଛି ମହିଳାମାନଙ୍କୁ ଦଶ ଲକ୍ଷ ଓ ପୁରୁଷମାନଙ୍କୁ ପାଞ୍ଚ ଲକ୍ଷ ମିଳୁଥିବାରୁ ଆମମାନଙ୍କୁ ବହୁତ ସୁବିଧା ହେଉଛି ଓ ବଡ଼ ବଡ଼ ଡାକ୍ତରଖାନାରେ ଆମେ ମାନେ ଚିକିତ୍ସା ହେଇପାରୁଛୁଁ ଓ ହସ୍ପିଟାଲ ମାନଙ୍କରେ ମଳମୂତ୍ର ରକ୍ତ ଇତ୍ୟାଦିକୁ ମୁପ୍ତରେ ଚିକିତ୍ସା କରାଯାଉଛି ଓ ମମତା ଯୋଜନା ବିଷୟରେ ଆମେ ଆମ ଅଞ୍ଚଳରେ ହସ୍ପିଟାଲ ମାନଙ୍କରେ ମମତା ଯୋଜନାକୁ ନେଇ ବହୁତ ସୁବିଧା ମିଳୁଛି ସେମାନେ ତାଙ୍କ ସେ ମା'କୁ ଛୁଆକୁ ପାଞ୍ଚ ସାତ ଦିନ ରଖି ଚିକିତ୍ସା କରିକି ତା'ପରେ ଘରକୁ ପଠାଉଛନ୍ତି ଏହାଦ୍ୱାରା ଆମକୁ ବହୁତ ସୁବିଧା ମିଳୁଛି ସେଥିପାଇଁ ମୁଁ ବହୁତ ବହୁତ ଧନ୍ୟବାଦ ଜଣାଉଛି ଆମ ଓଡ଼ିଶା ସରକାରକୁ